ମୁଁ ବାଡ଼ି ବଗିଚାରେ ଫୁଲ ଫୁଲ ଫଳ ଲଗାଇବାକୁ ଭଲପାଏ ଗଛପତ୍ର ଉତାରିବାକୁ ଭାରି ଭଲ ଲାଗେ ମୋତେ କିନ୍ତୁ ମଶାମାଛି ଡାଆଁଶ ଖାଇବା ପାଇଁକା ତା ପାଇଁକା ବି ମୁଁ ସୁବିଧା କରେ ବିଭିନ୍ନ ପ୍ରକାର ମେଡ଼ିସିନ ତିଆରି କରି ସିଞ୍ଚନ କରେ ଗଛପତ୍ରରୁ ପୋକ ବି ନିଜେ ତୋଳିକି ଆଣିକି ମାରେ ଗଛପତ୍ର ଫୁଲ କେଉଁଠି ଶୁଖିଲା କେଉଁଠି ଡାଳପତ୍ରଟା ଶୁଖିଗଲା କେଉଁଠି ମରିଯାଇଛି ତାକୁ ରକ୍ଷଣାବେକ୍ଷଣ କରେ ଦିନ ଦିନରେ ଚାରିଟାବେଳେ ଦେଖିବାକୁ ଯାଏ ସକାଳ ଛଅଟାରୁ ନଅଟା ଯାଇକି ସେ ବଗିଚାରେ ମୁଁ କଟାଇଦିଏ ବସିବାକୁ ଭଲ ଲାଗେ ମୋତେ ଛାଇରେ ଗଛପତ୍ର ମୋ ବାରିରେ ବି ବହୁତ ବିଭିନ୍ନପ୍ରକାର ମନ୍ଦାରଫୁଲ ଗେଣ୍ଡୁଫୁଲ ମକମଲ୍ଲି ଫୁଲ ବିଭିନ୍ନପ୍ରକାର ଗଛପତ୍ର ଫୁଲ ବି ମୁଁ ଲଗାଇଛି ଆଉ ମୋତେ ଫୁଲଗଛ ଲଗାଇବାକୁ ବହୁତ ଭଲପାଏ ମୁଁ ବି ଚାରା କିଣିକି ଆଣିକି ନିଜ ବାଡ଼ି ବଗିଚାରେ ବହୁତପ୍ରକାର ଗୋଲାପ ଫୁଲ ବି ମୁଁ ଲଗାଇଛି